ବିଦ୍ୟାଳୟରେ ପଢ଼ା ଯାଉଥିବା ବିଭିନ୍ନ ବିଷୟଗୁଡ଼ିକ ହେଲା ସାହିତ୍ୟ ଗଣିତ ଇଂଲିଶ ଇତିହାସ ଭୂଗୋଳ ବିଜ୍ଞାନ ସାମାଜିକ ବିଜ୍ଞାନ ହିନ୍ଦୀ ଓ ସାଂସ୍କ୍ରିଟ ଏହିସବୁ ବିଷୟଗୁଡ଼ିକରେ ସାର୍ମାନେ ସ୍କୁଲ୍ରେ ପିଲାମାନଙ୍କୁ ପାଠ ପଢ଼ାଇଥାନ୍ତି ଏହା ବ୍ୟତୀତ ଶିକ୍ଷକମାନେ ଭଲ କିମ୍ବା ଖରାପ ଏ ବିଷୟରେ ଦେଖିବାକୁ ଗଲେ ଶିକ୍ଷକମାନେ କିଛିଟା ଅଂଶରେ ବହୁତ ଭଲ କିଛିଟା ଅଂଶରେ ବି କିଛି ଶିକ୍ଷକ ବି ଖରାପ ଅଛନ୍ତି ଯେଉଁମାନେ ବି ଅସୁରକ୍ଷିତ ଆମେ ଭାବିପାରୁଛେ ଯେମିତିକି ଆଜିକା ଦିନରେ ବିଭିନ୍ନ ପ୍ରକାର ଶିକ୍ଷକମାନଙ୍କୁ ନେଇକି ବିଭିନ୍ନ ପ୍ରକାର ସମ୍ବାଦ ଦେଖିବାକୁ ମିଳୁଛି ଏଇଟା ହେବା ଉଚିତ୍ ନୁହେଁ